ଓଡ଼ିଆ ଲୋକମାନେ ତାଙ୍କ ନିଜ ଭାଷାକୁ ଲୋକମାନ ପାଖରେ ଯାହାହେଲେ ବି ପ୍ରକାଶ କରିବା ଉଚିତ କ'ଣ ପାଇଁ ନା ଓଡ଼ିଆ ଭାଷାକୁ ଯଦି ବଞ୍ଚାଇ ରଖିବାକୁ ଚାହୁଁଛେ ତା'ହେଲେ ଓଡ଼ିଆ ଭାଷାକୁ ସମସ୍ତଙ୍କ ପାଖରେ ପରିପ୍ରକାଶ କରିବାକୁ ପଡ଼ିବ ଯେମିତି ହିନ୍ଦୀ ଲୋକପ୍ରିୟ ହାସଲ କରିଛି ସେମିତି ଇଂଲିଶ ମଧ୍ୟ ସେ ଓଡ଼ିଆ ଭାଷାକୁ ବି ସାରା ବିଶ୍ୱରେ ସମସ୍ତଙ୍କ ପାଖରେ ପରିଚୟ ଦବାକୁ ପଡ଼ିବ ସେଥିଲାଗି କୌଣସି ଜାଗାରେ ଯେକୌଣସି ଭାବରେ କଥା ହେଲେ ମଧ୍ୟ ସେହି ସମୟରେ ଓଡ଼ିଆ ଭାଷାକୁ ବ୍ୟବହାର କରିବା ଉଚିତ ଆଉ ଅନ୍ୟ ଅନ୍ୟ କୌଣସି ଶବ୍ଦକୁ ବ୍ୟବହାର ନକରି ପୁରା ଓଡ଼ିଆ ଭାଷାରେ କଥା ହେବା ଦରକାର ଯାହାଫଳରେ କି ଓଡ଼ିଆ ଭାଷାକୁ ଗୋଟେ ଭଲ ସମ୍ମାନ ମିଳିବ ଆଉ ଲୋକମାନେ ଓଡ଼ିଆ ଭାଷା ବିଷୟରେ ଜାଣି ମଧ୍ୟ ପାରିବେ ସେଥିଲାଗି ପ୍ରତ୍ୟେକ ଜାଗାରେ ଯେଉଁମାନେ ବି କଥା ହଉଛନ୍ତି ସେମାନେ ନିଜ ଭାଷାରେ କଥା ହେବା ଦରକାର କ'ଣ ପାଇଁ ନା ଓଡ଼ିଆ ଭାଷା ଆମ ଓଡ଼ିଆ ସଂସ୍କୃତିର ଗୋଟେ ପରିଚୟ ସେଥିଲାଗି ଓଡ଼ିଆ ଭାଷା ଗଟେ କଥା ହେବା ଉଚିତ ଆଉ ନିଜର ପରିଚୟ ମଧ୍ୟ ଓଡ଼ିଆ ଭାଷାରେ ଦବା ଦରକାର ଯାହାଦ୍ୱାରା କିି ସେମାନେ ଯେକୌଣସି ଲୋକ ବି ଜାଣିପାରିବେ କି ଓଡ଼ିଆ ଭାଷାରେ କଥା ହଉଛି